ହୋଟେଲ ମାଲିକ କହୁଥିଲେ ମୋର ଅସୁବିଧା ଥିଲା ୱାଇ ଫାଇ କନେକ୍ଟ ନା ନାହିଁନେ ମୁଁ ଯେତେଦିନ ଆସୁଥିଲି ୱାଇ ଫାଇ କନେକ୍ଟ ଠିକ ଥିଲା ଏତକା ଠିକ ନାହିଁନ ଏମିତି ଅବହେଳା କଲେ ଚଲବା କାଁ ଅସୁବିଧାରେ ଅଛୁଁ ମୁଇଁ ଭାବୁଥିଲି ସବୁ କିଛି ଠିକ ଥିବା ବୋଲି କରି ୱାଇ ଫାଇ କନେକ୍ଟ ମୋର ନେଟ୍ ଦରକାର ଥିଲା ନେଟ୍ ସରିଯାଇଛେ ଭିଡ଼ିଓ ଏଡ଼ିଟିଂ କରିବାର ଅଛେ ୱାଇ ଫାଇ କନେକ୍ଟ କେନ୍ତା କରି କରିମି ସବୁ କିଛି ଠିକ ଥିଲା ଖାଲି ୱାଇ ଫାଇ କନେକ୍ଟ ମୋ ବେଡ଼୍ ବି ଠିକ ଅଛେନ୍ ଅର୍ କ୍ଵାଟର ମାନେ ବି ଠିକ ଅଛେ ଲ୍ୟାଟ୍ରିନ୍ ବାଥରୁମ୍ ଠିକ ଅଛେ ଖାଲି ୱାଇ ଫାଇ କନେକ୍ଟ ଟିକେ ଠିକ ଜଲ୍ଦି କର ସାର୍ ସବୁ ଠିକ ଅଛେ ଖାଲି ୱାଇ ଫାଇ କନେକ୍ସନ୍ ଜଲ୍ଦି ଠିକ କର ଏତେ ପଇସା ନେଉଛନ୍ ୱାଇ ଫାଇ କନେକ୍ସନ୍ଟା କେନ୍ତା ଠିକ ନାହିଁ କରିବାର ୱାଇ ଫାଇ ଲାଗି ଦୁଇ ଶହ ଟଙ୍କା ଏକ୍ସଟ୍ରା ନେଇଛନ୍ ଜଲ୍ଦି ଠିକ କରୁନ୍ ଯଦି ୱାଇ ଫାଇ ନାହିଁ ତା ହେଲେ ଦୁଇ ଶହ ଟଙ୍କା କାଟିବାର କଥା ୱାଇ ଫାଇ ଲାଗି ବହୁତ ଆଉ ସବୁ ଠିକ ଅଛେ ହଁ ଜଲ୍ଦି ଠିକ କରୁନ୍ ହଁ ରହିଲି